ଆଞ୍ଚଳିକ ରାଜ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଫଟୋଗ୍ରାଫି ପ୍ରତିଯୋଗିତା ମୁଁ ଆଜିପର୍ଯ୍ୟନ୍ତ ଯୋଗଦେଇନାହିଁ ଯଦି ମୋତେ ଆଗକୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସୁଯୋଗ ମିଳିବ ତା'ହେଲେ ମୁଁ ଅଂଶଗ୍ରହଣ କରିବାକୁ ଚାହୁଁଛି